ଆମ ଗାଁରେ ଆଶା ଦିଦି ଅଙ୍ଗନୱାଡ଼ି ଦିଦି ଏ ଏନ୍ ଏମ୍ ଦିଦି ସମସ୍ତେ ସ୍ୱାସ୍ଥ୍ୟକର୍ମୀ ମିଶିକିନା ବହୁତ ସୁନ୍ଦର ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି ଗାଁରେ ଭି ଏଚ୍ ଏନ୍ ଡ଼ି ଇମ୍ୟୁନାଇଜସନ୍ ଏବଂ ଗର୍ଭବତୀ ମା' ମାନଙ୍କର ବି ବହୁତ ସୁନ୍ଦର ଭାବରେ ଚେକ୍ଅପ୍ କରନ୍ତି ଯଦି କାର୍ ଦେହ ଖରାପ ହବ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟକର୍ମୀ ଆଶା ଦିଦି ଆସିକିନା ବ୍ଲଡ଼୍ ଚେକ୍ଅପ୍ କରିବ ଏବଂ ଔଷଧ ମଧ୍ୟ ଦେଇଥାନ୍ତି ଓ ଆର୍ ଏସ୍ ମଧ୍ୟ ପିଇବା ପାଇଁ କହିଥାନ୍ତି ଏବଂ ମଶାରି ବ୍ୟବହାର କରିବା ପାଇଁ ମଧ୍ୟ କହିଥାନ୍ତି ଏବଂ ସମସ୍ତ ସ୍ୱାସ୍ଥ୍ୟକର୍ମୀ ମିଶିକିନା ଗାଁର ରାସ୍ତାଘାଟ ମଧ୍ୟ ସଫାସୁତୁରା କରିଥାନ୍ତି ଆଉ ପ୍ରତ୍ୟେକ ମାସରେ ନଅ ତାରିଖ ଦିନ ପ୍ରତ୍ୟେକ ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାରେ ନେଇକିନା ଚିକିତ୍ସିତ କରାଇଥାନ୍ତି ଆଉ ପ୍ରତ୍ୟେକ ଛୋଟ ଶିଶୁମାନଙ୍କୁ ପ୍ରତ୍ୟେକ ଅଙ୍ଗନୱାଡ଼ି ସେଣ୍ଟର୍ରେ ଓଜନ ମଧ୍ୟ କରିଥାନ୍ତି ଯେଉଁ ଶିଶୁର ଓଜନ କମ୍ ଥାଏ ତାକୁ ପୃଷ୍ଟିକର ଖାଦ୍ୟ ଖାଇବାକୁ ମଧ୍ୟ ବୁଝେଇଥାନ୍ତି ଏବଂ କିଶୋରୀ ବାଳିକା ମାନଙ୍କୁ ଆଶା ଦିଦି ଅଙ୍ଗନୱାଡ଼ି ଦିଦି ମାନେ ଡାକିକି ମଧ୍ୟ ସ୍ୱାସ୍ଥ୍ୟ ଉପରେ ବୁଝାଇଥାନ୍ତି ବହୁତ ଭଲ ଭାବରେ ବୁଝାନ୍ତି ହିମଗ୍ଲୋବିନ୍ ଟେଷ୍ଟ୍ କରନ୍ତି ଯାହାର ଯଦି କମ୍ ଥିବ ବୋଲି ମେଡ଼ିକାଲ୍ ଯିବା ପାଇଁ କହିଥାନ୍ତି ସ୍ୱାସ୍ଥ୍ୟକର୍ମୀମାନେ ବହୁତ ସାହାଯ୍ୟ କରିଥାନ୍ତି ଆମର ଗାଁରେ କିଛି ଅସୁବିଧା କରେଇ ନଥାନ୍ତି ଆଶା ଦିଦି ଏ ଏନ୍ ଏମ୍ ଦିଦି ଅଙ୍ଗନୱାଡ଼ି ସବୁ ମିଶିକିନା ସ୍ୱାସ୍ଥ୍ୟ ଉପରେ ବହୁତ ଭଲ ଭାବରେ ଶିକ୍ଷା ଆମକୁ ଦେଇଥାନ୍ତି